ମୁଁ ଥରେ ଗୋଟେ ନୂଆ ରେସିପି ତିଆରି କରିବା ପାଇଁ ଚେଷ୍ଟା କରିଥିଲି ସେଇଟା ହେଲା ଛେନାପୋଡ଼ ଛେନାପୋଡ଼ କ୍ଷୀର ଏଇ ବଜାରରେ ଯେଉଁ କ୍ଷୀର ମିଳୁଛି ସେଇ କ୍ଷୀରରୁ ମୁଁ ଦେଢ଼ ଲିଟର୍ କ୍ଷୀର ଆଣିଲି କ୍ଷୀର ଆଣିକି ତାକୁ ଫୁଟାଇକିନି ଭିନେଗାରରେ ଛେନା କଟାଇଦେଲି ଛେନା କଟାଇଦେଇକି ତାକୁ ଛାଣିଦେଲି ଛାଣି ସାରିଲା ପରେ ତାକୁ ପାଣି ନିଗିଡ଼ି ଗଲାପରେ ଭଲ ପାଣିରେ ଟିକିଏ ଧୋଇଦେଇକିନି ତାକୁ ଚିପୁଡ଼ି ଦେଲି ଚିପୁଡ଼ି ଦେଇକିନି ତାକୁ ଆଣି ସୁଜି ଟିକିଏ ଟିକିଏ ମଇଦା ଆଉ ଚିନି ଗୁଜୁରାତି ଗୁଣ୍ଡ ଟିକିଏ ଦେଇକିନି ଟିକିଏ ବେକିଂ ପାଉଡ଼ର୍ ଟିକିଏ ଦେଇକିନି ତାକୁ ଗୋଳେଇ ଗାଳେଇ କିନି ତାକୁ ଓଭନ୍ରେ ବସାଇ ଦେଲି ବସେଇଦେଲି ତା'ପରେ ଠିକସେ ହେଇଗଲା ହେଇସାରିଲାପରେ ସମସ୍ତେ ଖାଇଲେ ସମସ୍ତେ ଖାଇକି ସମସ୍ତେ ଖୁସିହେଲେ କହିଲେ ହଁ ଭଲ ହେଇଛି ଦୋକାନ ଭଳିଆ ହେଇଛି ଆଉ ଦୋକାନରେ ଯେମିତି ତିଆରି ହୁଏ ସେଇଭଳି ହେଇଛି ସମସ୍ତେ ଖୁସିହେଲେ ସମସ୍ତେ ବି ଭଲ ପାଇଲେ ମୁଁ ୟୁଟ୍ୟୁବ୍ରୁ ଦେଖିକି ଭାଗ ମାପ ସେଇ ଅନୁସାରେ କଲି ଠିକ୍ ପୂରା ହେଇଗଲା ପୂରା ଗୋଲ ଭଳିଆ ବାହାରିଲା ସମସ୍ତେ ଦେଖିଲେ ଦେଖିକି ସମସ୍ତେ ଖୁସି ହେଲେ ସମସ୍ତେ ଖାଇବାକୁ ଭଲ ପାଇଲେ